ହ୍ୟାଲୋ ମୁଁ ରୁଦ୍ରଦେବ ସାହୁ କହୁଥିଲି ଆପଣ ମା' ମଙ୍ଗଳା ଟ୍ରାଭେଲସ କହୁଛନ୍ତି କି ମୁ ଜଟଣୀରୁ ବରମୁଣ୍ଡା ଯାଇଥାନ୍ତି ଆପଣ କ୍ୟାବ ବୁକ କରିବାର ଥିଲା ଆଜ୍ଞା ଏଠିକୁ ଏଠି ଏଠୁ ସିରିପୁର ଯିବା ପାଇଁ କୌଣସି ଲୋକାଲ ଗାଡ଼ି କିମ୍ବା ବସ ମିଳିବ କି ମୁଁ ସେ ଗାଡ଼ି କିମ୍ବା ବସରେ ହେଲେ ମୁଁ ବହୁତ ଭଲଭାବରେ ଯାଇପାରନ୍ତି